କଳା ଏବଂ ହସ୍ତଶିଳ୍ପ ଉତ୍ପାଦନରେ ପରିବେଶ ନିରନ୍ତରତା ପାଇଁ ଆମ ଅଞ୍ଚଳରେ କଳା ଏବଂ ହସ୍ତଶିଳ୍ପ କ୍ଷେତ୍ର ହେଉଛି ଗୋଟିଏ ଏଭଳି କଳା ଯାହା ଆମ ସାମଗ୍ରୀର ବହୁତ ପ୍ରଚଳିତ କଳା ଏବଂ ଏହି କଳାଗୁଡ଼ିକୁ ଲୋକମାନେ ବହୁତ ପସନ୍ଦ କରନ୍ତି ଯାହାକି ହେଉଛି ହାତ ବୁଣା ଲୁଗା ଏହାକୁ ଆମ ଭାରତର ଅଧିକାଂଶ ଲୋକ କରନ୍ତି କାହିଁକିନା ଏହାକୁ ସେମାନେ ବହୁତ ଭଲପାଆନ୍ତି କାରଣ ଏହା ଦ୍ୱାରା ସେମାନେ ନିଜ ହାତରେ ଏହି ଲୁଗାଟିକୁ ବୁଣିବେ ବା ତିଆରି କରିବେ ଯାହାକିନା ଏହି ଲୁଗାଟି ନିଜ ହାତରେ ବୁଣିଲେ ବା ତିଆରି କଲେ ବହୁତ ଭଲ ହୋଇଥାଏ ଏବଂ ବଜାରରେ ବିକ୍ରୟ ହେଉଥିବା ଲୁଗାଠୁ ତଥା ବହୁତ ମୋଟା ଏହା ହୋଇଥାଏ ଏହା ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର ହୋଇଥାଏ କାହିଁକିନା ବଜାରରେ ବିକ୍ରୟ ହେଉଥିବା ଲୁଗା ଅଧିକ ଦିନ ବ୍ୟବହୃତ ହୋଇନଥାଏ ଓ ଏହା ବହୁତ ଶୀଘ୍ର ଫାଟିଯାଏ ଏବଂ ତା'ର କଲର୍ ମଧ୍ୟ ଚାଲିଯାଏ ହେଲେ ହାତ ତିଆରି ଲୁଗାଟି ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର ହୋଇଥାଏ ଓ ତା'ର କଲର୍ ମଧ୍ୟ ଭଲ ରହିଥାଏ ଏହା ବହୁତ ଦିନ ପର୍ଯ୍ୟନ୍ତ କିଛି ହୋଇନଥାଏ ସେଥିପାଇଁ ଲୋକମାନେ ମଧ୍ୟ ଏହି ଲୁଗାଟିକୁ କିଣିବା ପାଇଁ ଅଧିକ ପସନ୍ଦ କରନ୍ତି ଓ ବଜାରର ଲୁଗାଗୁଡ଼ିକ କିଣିବା ପାଇଁ ପସନ୍ଦ କରୁ ନାହାନ୍ତି ଏବଂ ଏହା ଦ୍ୱାରା ହାତ ତିଆରିର କାରିଗରମାନେ ଅଧିକ ପାଉଣା ବା ଟଙ୍କା ପାଇଥାନ୍ତି ଯାହା ଫଳରେକି ସେମାନେ ବହୁତ ଖୁସିରେ ରହିଥାନ୍ତି ଓ ଏହି ହାତ ତିଆରି ଲୁଗା ପାଇଁ ପରିବେଶ ଅନୁକୂଳ ସାମଗ୍ରୀ ହେଉଛି କଣ୍ଟା ବାଡ଼ି ସରେଇ ବାଡ଼ି ଡୁବି ରିଙ୍ଗ୍ ନଲି ଏହାରେ ମଙ୍ଗା ବା ହାତ ତିଆରି କରିବାର କାଠରେ ବନା ହୋଇଥିବା ଯନ୍ତ୍ର ଏବଂ ଏହା ହସ୍ତଶିଳ୍ପ କ୍ଷେତ୍ରରେ ବହୁତ ଲାଭଦାୟକ ଅଟେ